ମ୍ୟାମ୍ ନମସ୍କାର ଅ ମୁଁ ଚିନ୍ମୟୀ ପ୍ରଧାନ କହୁଥିଲି ମୁଁ ମୋର ଜ୍ୱର ହେଉଛି ଯେଉଁ ମେଡ଼ିସିନ୍ ଦେଇଥିଲେ କାଇଁ ଭଲ ହେଉନି ଚାରି ଦିନ ହେଲାଣି ଆଉ ତାତି ତ କମୁନି ଆଉ ମାନେ ଭଲ ଲାଗୁନି କିଛି ଖାଇବାକୁ ବି ଜ୍ୱର ତ ସାତ ଆଠ ଦିନ ହେଲା ହେଲାଣି ମୁଁ ଆପଣଙ୍କଠାରୁ ନେଇକି ମେଡ଼ିସିନ୍ ପ୍ରେସ୍କ୍ରିପ୍ସନ୍ ନେଇକି ଆଣିକି ଖାଉଥିଲି ଆଉ ନାଇଁ ଗରମ ପାଣି କରିକି ଗାଧୋଉଛି ଓହୋ ଆଉ ମେଡ଼ିସିନ୍ ଖାଇ ଖାଇ ବି ବୋଧେ ପେଟ ଗରମ ହେଇଯାଇଛି ଝାଡ଼ା ହେଲାଣି ଦୁଇ ଦିନ ହେଲାଣି ଆ ହଁ ଆଉ ଚୁଟି ଛିଣ୍ଡୁଛି ମୋର କିଛି ଦିନ ହେଲାଣି ଏବେ ଚୁଟି ପ୍ରବଳ ମାତ୍ରାରେ ଛିଣ୍ଡୁଛି ତା'ପାଇଁ ଯଦି କିଛି ମେଡ଼ିସିନ୍ କି କ'ଣ ତେଲଫେଲ ଦିଅନ୍ତେ ଭଲ ହୁଅନ୍ତା ମୁଁ ଏଇ ନଡ଼ିଆ ତେଲ ଲଗାଉଥିଲି ଆଉ ହୁଁ ଆଚ୍ଛା ନାଇଁ କିଛି ସାମ୍ପୋଫାମ୍ପୋ ବି ଧର ଲଗାଉଛି ମୁଁ କ୍ଲିନିକ୍ପ୍ଲସ୍ଟା ଲଗାଉଛି ଆଉ କିଛି ଭଲ ସାମ୍ପୋ ଯଦି ଅଛି ମାନେ ଚୁଟି ଝ ନ ଝଡ଼ିବା ପାଇଁ ଓ ଆଚ୍ଛା ଆଉ ମ୍ୟାମ୍ ବ୍ରଣ ପାଇଁ କ'ଣ କରିବା ବ୍ରଣଟା ଯେ ମୁହଁରେ ହେଇଛି ଯେ ଗୋଟେ ଯୁଆଡ଼େ ଗଲାବେଳକୁ କି ଭଲ ଲାଗୁନି ଗୋଟେ ସଜବାଜ ହେଇକି ଗଲାବେଳକୁ ବ୍ରଣ ଗୁଡ଼ା ଖରାପ କରିଦେଉଛି ମୁହଁକୁ ମୋର ଆଚ୍ଛା ଆଉ ମୁହଁରେ ମୁଁ ସାବୁନ୍ ୟୁଜ୍ କରିବି ନା ନାଇଁ କ'ଣ କରିବି ଆଉ ହଁ ବାନ୍ତିଫାନ୍ତି ବି ହେଉଛି ମଝିରେ ଏଇ ଯେଉଁ ମେଡ଼ିସିନ୍ ଫେଡ଼ିସିନ୍ ଖାଇକି ବୋଧେ ପେଟ ଗରମ ହେଇଯାଇଛି ଏ ଝାଡ଼ାବାନ୍ତି ଏ ସବୁ ହେଉଛି ଆଉ ଚୁଟି ଯେଉଁ ଝଡ଼ିବା ବିଷୟରେ ଖାଲି କହିଲେ ସାମ୍ପୋ ଲଗେଇବା ପାଇଁ କେତେ ଦିନ ଭିତରେ କ'ଣ କେତେ ମାନେ ସପ୍ତାହକୁ କେତେ ଦିନ ଲଗିଆ ହେବ କ'ଣ ତା'ର ପ୍ରୋସେସ୍ଟା ଆଚ୍ଛା ହ ହେଉ ମ୍ୟାଡ଼ାମ୍ ତା'ହେଲେ ମୁଁ ଆସିବି ଆଉ ପରେ କେବେ ତା'ହେଲେ ଏବେ ଲେଖିଦିଅନ୍ତୁ ଖାଲି ପେଟ ଗରମ ହେରିକା ଯେଉଁ ହେଉଛି ମେଡ଼ିସିନ୍ ଲେଖିଦିଅନ୍ତୁ ଆଉ ମୁଁ କଣ୍ଟିନ୍ୟୁ କଲାପରେ ପୁଣି ଜଣା ପଡ଼ିବ କ'ଣ ହଁ ସୁବିଧା ହେଲା କି ଅସୁବିଧା ହେଲା ପୁଣି ଆସିବି ଆଉ ହଉ ମ୍ୟାଡ଼ାମ୍ ରହୁଛି ନମସ୍କାର